ମୋ ଜୀବନରେ ବହୁତ ପରିବର୍ତ୍ତନ ଆସିଥିଲା ଯାହା ମୁଁ ବହୁତ ଦୁଷ୍ଟ ଥିଲି କିନ୍ତୁ ମୋ ଜୀବନରେ ପରିବର୍ତ୍ତନ ଆସିଲା ମୁଁ ଗୋଟେ ଭଲ ଝିଅ ହେବି ବୋଲି ତାହା ସେଇଥିପାଇଁ ମୁଁ ମୋ ଏତେ ଭଲ ପାଠପଢ଼ିଲି ଯେ ମୋ ମାଆ ମୋ ପରିବର୍ତ୍ତନ ଦେଖି ଖୁସି ମଧ୍ୟ ହୋଇଥିଲା ସେଇ ସମୟରେ ମୋ ମାଆ ମୋତେ ମୋବାଇଲ୍ ଗିଫ୍ଟ ମଧ୍ୟ ଦେଇଥିଲା ମୋ ଝିଅ ଏତେ ଜଲଦି କେମିତି ପରିବର୍ତ୍ତନ ହେଇଗଲା ତା ଜୀବନରେ ଏତେ ଭଲ କେମିତି ହେଇଗଲା ବୋଲି ମୋ ମାଆ ମଧ୍ୟ ଭାବିଥିଲେ ଆଉ ମୋ ଜିନିଷରେ ମୋ କାର୍ଯ୍ୟ ମୋ ପାଠପଢ଼ା ଦେଖିକରି ମୋ ମାଆ ମଧ୍ୟ ବହୁତ ଖୁସି ମଧ୍ୟ ହେଇଥିଲେ ସେଇଥିପାଇଁ ମୋ ମାଆ ସବୁବେଳେ ମୋ ଝିଅ ପରିବର୍ତ୍ତନ ହେଇଥାଉ ବୋଲି ଚାହୁଁଛି